ହଁ ସାଙ୍ଗ ମୁଁ ଗୋଟିଏ ଦଶ ଦିନ ତଳେ ଗୋଟିଏ ଆଇରନ୍ ବକ୍ସ ଆଣିଛି ଆଉ ତାର ଦାମ ବି କମ ଅଛି ଆଉ ବହୁତ ସୁନ୍ଦର ଦେଖାଯାଉଛି ଡ୍ରେସ୍ ଆଇରନ୍ କରିବାକୁ ବି ଭଲ ଲାଗୁଛି ଏତେ ସୁନ୍ଦର ଲାଗୁଛି ତାକୁ କହିବାକୁ ଆଉ ନପଡ଼େ ଆଉ କମ ଦାମ ବହୁତ ସୁନ୍ଦର ଲାଗୁଛି ବହୁତ କମ ଶସ୍ତାରେ ମୁଁ ଧରିକି ଆସିଛି ମୁଁ ଦଶ ଦିନ ଭିତରେ ଆଉ ତୁ ଯଦି ପାରିବୁ ଚାଲେ ନ ମୋ ସହିତ ଯାଇ ବୁଲିକି ଆସିବା ଦେଖିକି ଆସିବା ଆଉ ଗୋଟିଏ ତୋ ପାଇଁ ଧରିକି କିଣିକି ଆସିବା କେବେ ଯିବା ସାଙ୍ଗ ଚାଲ ଯାଇକି ବୁଲିକି ଆସିବା ଆଉ ତୋ ପାଇଁ ଗୋଟିଏ ଆଇରନ୍ ବକ୍ସ ଧରିକି ଆଇବା ଏତେ ସୁନ୍ଦର ଲାଗୁଛି ଭଲ ଲାଗୁଛି ମୋ ଡ୍ରେସ୍ ପଟା ମୁଁ ନିଜେ ଆଇରନ୍ କରୁଛି ବହୁତ ହଇରାଣରେ ଥିଲି ଆଉ ସେଥିପାଇଁ ଧରିକି ଆସିଛି ଗୋଟିଏ ନୂଆ ଜିନିଷ ଦଶ ଦିନ ଭିତରେ ଭଲ ଭଲ ଜିନିଷ ଦେଇଛନ୍ତି ଆଉ କିଣିକି ପୁରା ଆଣିଛି ଆସୁନୁ ଦେଖିବୁ ନହେଲେ କେବେ ଚାଲିଲେ ଘରେ